ହଁ ଆମର୍ ସ୍କୁଲ୍ରେ ପାଠାଗାର ଥିଲା ବା ଲାଇବ୍ରେରୀ ଥିଲା ସେନେ ସବୁ କେଟେଗୋରିର ବହିମାନେ ଥିଲା ବହୁତ୍ ହି ଏକ୍ସକ୍ଲୁସିଭ୍ କେଟେଗୋରିର ବହିମାନେ ଥିଲା ଯେନ୍ଟାକି ମିଲ୍ବାର୍ ସହର୍ରେ ମୁସ୍କିଲ୍ ଥିଲା ସେଟା ଆମର୍ ପାଠାଗାରରେ ଥିଲା ଆଉ ସେ ବହିକୁ ବା ପୁସ୍ତକ୍କୁ ଆମ୍କୁ ଦେଖବାର୍କେ ମିଲିଥିଲା ଆମ୍କୁ ଫ୍ରିରେ ଆମେ ସେଟାକେ ପର୍ଚେଜ୍ କରିପାରୁଥିନୁ କେତେ ଦିନ୍ ଲାଗି ଆମେ ଇସ୍ୟୁ କରିପାରିଥିନୁ ଆଉ ବହୁତ୍ ହି କମ୍ ସମୟ ଲାଗି ଦେଖି ପାରଥିନୁ ଯେହେତୁ ସେଟା ଏକ୍ସକ୍ଲୁସିଭ୍ ଥିଲା ଆଉ ବେସିକ୍ ଜିନିଷ ବି ମିଲିଯାଉଥିଲା ଯଦି ଆମେ କିଛି ଏଫୋର୍ଡ଼୍ ନାଇ କରିପାର୍ଲୁ ଦୁକାନ୍ରୁ ସପୋଜ୍ ପଏସାର ପ୍ରୋବ୍ଲେମ୍ ହେଲା ତ ଆମେ ଆମର୍ ପାଠାଗାରରୁ ଆମର୍ ସ୍କୁଲ୍ର ବୁକ୍ମାନେ ହେଇଗଲା ସେଟା ଆମେ ପର୍ସିଉ କରୁଥୁନୁ ଆଉ ସେଟାକେ ଆମେ ଲିମିଟେଡ଼୍ ଟାଇମ୍ ଲାଗି ନେଇକି ସେଥିରୁ କିଛି ଶିକ୍ଷା ପ୍ରଦାନ କରିପାରୁଥିନୁ ଆଉ ତାର୍ ବହୁତ୍ କିଛି ପଜିଟିଭ୍ ଇଫେକ୍ଟ୍ ପଡ଼ିଛେ ଆମର୍ ଉପ୍ରେ ଆଉ ବିଦ୍ୟାଳୟଟା ପାଠାଗାର ନାଇଥିଲେ ବହୁତ୍ ହି ଖାଲି ଆଉ ପୁସ୍ତକ ତ ଜୀବନ୍ର ପାର୍ଟ୍ ଏ ସେଟା ଗୁଟେ ରେଗୁଲାର୍ ପ୍ରୋସେସ୍ ସେଟା ପଢ଼୍ବାର୍ଟା ଗୁଟେ ରେଗୁଲାର୍ ପ୍ରୋସେସ୍